ବାସନ ସଫା କରିବା ସମସ୍ତଙ୍କୁ ଆସୁଥିବା ଦରକାର ଆଉ ଖାଇସାରିଲା ପରେ ବାସନ ତ ସମସ୍ତେ ଧୁଅନ୍ତି ଆଉ ପ୍ରାୟତଃ ସ୍ତ୍ରୀ ଲୋକମାନେ ହିଁ ବାସନ ଧୁଅନ୍ତି ଆଉ ବାସନ ଯଦି କଳା ପଡ଼ିଯାଇଥିବ ତା'ହେଲେ ତାକୁ ଭଲରେ ଆମ ଗାଁରେ ତ ପାଉଁଶରେ ବାସନକୁ ଭଲ ଭାବରେ ସଫା କରନ୍ତି ତା'ପରେ ସେଥିରେ ସାବୁନ କିମ୍ବା ମିଳୁଥିବା ଡିଟର୍ଜେଣ୍ଟ କିମ୍ବା ଭୀମରେ ତାକୁ ଭଲ ଭାବରେ ଘଷିକି ସଫା କରାଯାଏ ଆଉ ଯଦି ବାସନରେ କିଛି ତେଲ ଜିନିଷ ରୋଷେଇ କରୁଥିବ କି ବେଶୀ ତେଲିଆ ହେଇଯାଇଥିବ କିମ୍ବା ଆମିଷ କାହିଁକିନା ଆମିଷରେ ତ ବେଶୀ ତେଲ ଲାଗେ ଯଦି ଆମିଷରେ କିଛି ରୋଷେଇ ହଉଥିବ ଆଉ ତେଲ ଲାଗିଯାଇଥିବ ଚିକିଟା ହେଇଯାଇଥିବ ତା'ହେଲେ ମୁଁ ଜାଣିଛି ଯେ ବାସନ ସଫା କରିବା ପାଇଁ ପ୍ରଥମେ ସେଥିରେ ପାଉଁଶ କି କିମ୍ବା କିଛି କଟକଟ ଥିବା ଜିନିଷକୁ ଆଣିକି ତା ଦେହରେ ଭଲକି ଘ ଘଷିବା ଆଉ ଘସି ଘସି ଘସିକା ପରେ ଯଦି ସେଥିରୁ କିଛି ଛାଡ଼ି ଯାଉଥିବ ତ ଭଲ କଥା ନହେଲେ ସେଥିରେ କିଛି ବାସନ ସଫା କରିବା ପାଇଁ ଯଦି କିଛି ସର୍ଫ କିମ୍ବା ଡିଟର୍ଜେଣ୍ଟ ଆସୁଥିବ ତାକୁ ପକାଇକି ଭଲ ଭାବରେ ଘସିବା ଆଉ ତାକୁ ଘସିଲା ପରେ ଯଦି ତାକୁ ପ୍ରଥମେ ଥରେ ଧୋଇଦବା ତା'ପରେ ତାକୁ ଆଉ ଥରେ ମିଳୁଥିବା ଭୀମ୍ ସୋପ୍ କିମ୍ବା ଭୀମ୍ ଜେଲରେ କିମ୍ବା ଅନ୍ୟ କୌଣସି ବାସନ ମଜା ସାବୁନ୍ କିମ୍ବା ସର୍ଫ ସାହାଯ୍ୟରେ ତାକୁ ଭଲ ଭାବରେ ଧୋଇବା ଆଉ ଯଦି ସଫା ହୋଇ ନଯାଏ ତା'ହେଲେ ତାକୁ ବାରମ୍ବାର ଭାବରେ ଦୁଇରୁ ତିନିଥର ଖଣ୍ଡେ ଧୋଇବା ଆଉ ମୋତେ ଲାଗୁଛି କି ବାରମ୍ବାର ଧୋଇଲେ ସୋପ୍ କିମ୍ବା ଡିଟର୍ଜେଣ୍ଟ ସାହାଯ୍ୟରେ ବାସନ ସୋପ୍ କିମ୍ବା ବାସନ ଡିଟର୍ଜେଣ୍ଟ ସାହାଯ୍ୟରେ ସେ ଶୀଘ୍ର ସଫା ହୋଇଯିବ ଆଉ ତେଲ ଚିକିଟା ଦୁଇ ଦିନ ଧୁଆ ପରେ ଆଉ ବେଶୀ ରହିବନି ଶୀଘ୍ର ସଫା ହୋଇଯିବ